ହଁ ହ୍ୟାଲୋ କିଏ କହୁଥିଲେ କେଉଁଠୁ କହୁଥିଲେ ହଁ ଆପଣ କ'ଣ ପାଇଁ ଫୋନ୍ କରିଥିଲେ କ'ଣ ଦରକାର ମୁଁ ଏଇ ପଦନାରୁ କହୁଛି ହଁ ବାଲେଶ୍ଵର ବାଲେଶ୍ଵର ମୋ ନା ମମତା ସାହୁ ଫସଲ କେମିତି କ'ଣ କରିଛନ୍ତି ଆପଣ କୁହନ୍ତୁ ଟିକିଏ ହଁ ଆଉ ଆମର ତ ଏଠି ମରୁଡ଼ି ହେଇଛି ଆଉ ଆପଣ କେତେ ରେଟ୍ କ'ଣ କୁହନ୍ତୁ ଆମେ ଦେଖିଆ ଆଣିକି ବେପାର ଫେପାର କରି ମୁଁ ଆଉ ଏତେ ରେଟ୍ କହୁଛନ୍ତି ଆଉ ଟିକିଏ କମାଉ ନାହାଁନ୍ତି ଆମେ ପୁଣି ଆଣିକି ବେପାର ଆମେ ପୁଣି ବେପାର ଫେପାର କେମିତି କରିବି ପୁଣି ହଁ ମେଡ଼ିସିନ୍ ପକେଇଲେ ଏଇଟା ମରୁଡ଼ି ଅଛି ପାଣି ଅସୁବିଧା ପରା ଯତ୍ନ ରଖିଛନ୍ତି ପାଣି ଅସୁବିଧା ସେଥିପାଇଁ ମରୁଡ଼ି ହେଇଗଲା ଆଉ ରେଟ୍ ଟିକିଏ କମ୍ କରନ୍ତୁ ଆଉ ତୁମେ ସିନା କମ୍ କଲେ ଆମେ ଆଣିକି ବେପାରୀ ଲୋକ ପୁଣି ଆମେ ଲୋକଙ୍କୁ ପୁଣି ଗାଁ ଗାଁକୁ ଆମେ ପୁଣି ବୁଲେଇକି ବିକିବୁ ସେଥିପାଇଁ ହଁ ହଁ ଆଉ ଆ ଆପଣ କେତେ କମ୍ ଟିକିଏ ରେଟ୍ କରନ୍ତୁ କ'ଣ କହିଲେ ସାରଫାର ଦେଇଛୁ ଔଷଧ ଦେଇଛୁ ଆଉ ମରୁଡ଼ି ତ ହେଇଗଲା ପାଣିର ଟିକିଏ ଅସୁବିଧା ଏରିଆରେ ସେହି ପାଣି ଶୁଖି ଗଲାଣି ସେମିତି ଅଳ୍ପ କିଛି ଦେଇକି ଚଳୁଥିଲୁ ହେଉ ଆପଣ କେତେ ରେଟ୍ ଟିକିଏ ଖାଲି କୁହନ୍ତୁ ଆମ ଗାଁ ଆଣିକି ବେପାର ଆମକୁ ଯଦି ପୋଷେଇବ ଆମେ ଆଣିକି କିଣିକି ଲୋକମାନଙ୍କୁ ପୁଣି ଗାଁ ଗାଁ କି ବୁଲେଇକି ବିକିବୁ ଏଇଟା ଆପଣ ଟିକିଏ କମ୍ କହିଲେ ଟିକିଏ ଆଣିକି କିଣିକି ରଖିବୁ କମ୍ କରିବେ ନା ଆପଣ ନହେଲେ କ'ଣ କ'ଣ କହିଲେ ଏଇ ହଜାର ବାରଶହ ଟଙ୍କାର ପକେଇଥିଲୁ ଆଣିକି ଆଉ କ'ଣ କହିଲେ ହଁ ମିଳୁଛି ହେଉ ଆପଣ କେତେ ରେଟ୍ ଆପଣ ରେଟ୍ କମାନ୍ତୁ ଆମେ ଆଣିକି ପୁଣି ବୁଲିକି ବିକିବୁ ଆଉ ଏ ରେଟ୍ ଯଦି ଆମକୁ ପୋଷେଇଲେ ରଖିବୁ ନହେଲେ ନାହିଁ ଆଉ ହେଉ ହେଉ ମୁଁ ରଖୁଛି ତାହେଲେ ଆପଣ ବୁଝିକି କହିବେ